ଷ୍ଟାମ୍ପ୍ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯାଏ କରାଯାଏ ଯେହେତୁ ସେ କେଉଁ ପ୍ରକାର ଷ୍ଟାମ୍ପ ବାଡ଼ା ଯାଇଛି ବାଡ଼ା ଯାଇଛି ଏବଂ କେଉଁଥିପାଇଁ ବାଡ଼ା ଯାଇଛି ଆମେ ସେଇ ଷ୍ଟାମ୍ପରୁ ଦେଖି ଜାଣିହୁଏ ମୁଁ ତ ଆଜିକାଲି ବହୁତ ପ୍ରକାର ମୁଦ୍ରା ବାହାରୁଛି ଏବଂ କେତେ ପ୍ରକାର ମୁଦ୍ରା କେଉଁ ମସିହାରେ ବାହାରିଥିଲା ତାହା ବି ସେଇ ମୁଦ୍ରାରେ ଜଣାପଡୁଛି ଜଣା ପଡୁଛି ଏବଂ ଏଇ ମୁଦ୍ରାଟି କେତେ ଟଙ୍କା ଓ କ'ଣ ସେଇ ମୁଦ୍ରାରୁ ଆମେ ଜାଣି ପାରୁଛନ୍ତି ପଥର ଆମେ ଖାଲି ଏବେ ଖାଲି କେତେକ ନୂଆ ନୂଆ ପଥର ବାହାରୁଛି ପଥର ଯେମିତିକି କୃଷ୍ଣ ଲୀଳା ପଥର ହଉ ବହୁତ ପ୍ରକାର ପଥର ବାହାରୁଛି ଏବଂ ଏଇ ସଂଗ୍ରହରୁ ଆମେ ବହୁତ ପ୍ରକାର ଜିନିଷ ଆମେ ଜାଣିବାକୁ ପାଇଥାଉ